ବର୍ତ୍ତମାନ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅନ୍ଧବିଶ୍ୱାସକୁ ତ୍ୟାଗ କରି ବର୍ତ୍ତମାନ ସରକାରଙ୍କର ବିଭିନ୍ନ ପ୍ରକାର ପ୍ରଚାର ଦ୍ୱାରା ସ୍ୱାସ୍ଥ୍ୟ ଅତି ସୁନ୍ଦର ଭାବେ ଅତି ଭଲ ଭାବେ ସ୍ୱାସ୍ଥ୍ୟ ସେବା ହେଇପାରୁଛି ଯାହାଫଳରେ କି ଲୋକମାନେ ରୋଗମୁକ୍ତ ହୁଅନ୍ତି